ଏମିତି ବହୁତଗୁଡ଼ିଏ ବିଷୟ ଅଛି ଯାହା ବିଷୟରେ ମୁଁ ଲେଖିବାକୁ ଚାହୁଁଛି କିନ୍ତୁ ସନ୍ଦେହ ହେଉଛିକି ଏହାକୁ ସରକାର ଏବଂ ସମାଜ ସ୍ୱୀକୃତି କରିବେ କି ନାହିଁ ତାହା ମଧ୍ୟରୁ ସମଲିଙ୍ଗୀ ବିବାହ ମୋର ଗୋଟିଏ ଲେଖାର ବିଷୟ ଯାହା ଉପରେ ମୁଁ ଲେଖିବାକୁ ଚାହୁଁଛି ସମାଜରେ ଏବେ ସମଲିଙ୍ଗୀ ବିବାହ ଉପରେ କୋର୍ଟର ସ୍ୱୀକୃତି ଦେବା ପରେ ଯେଉଁଟା ବଢ଼ି ଚାଲିଛି ଯାହାକି ଡାକ୍ତରଙ୍କ କହିବା ମତରେ ତାହା ଏକ ଯୌନରୋଗ ସମସ୍ୟା ଏବଂ ତାହାକୁ ରୋକାଯାଉ ବୋଲି ମୁଁ ମତ ପ୍ରକାଶ କରୁଛି ଏହି ବିଷୟରେ ସରକାର ମୋତେ ସ୍ୱୀକୃତି ଦେବେ କି ନାହିଁ ମୁଁ ଜାଣିନାହିଁ ମୁଁ କିନ୍ତୁ ସେହି କଥାଟି ଲେଖିବାକୁ ଚାହୁଁଛି